କାମ କିମ୍ବା ବିଦ୍ୟାଳୟ ପରି ଅନ୍ୟ ପ୍ରତିଶ୍ରୁତି ସହିତ ସନ୍ତରଣ ପାଇଁ ପ୍ରଶିକ୍ଷଣକୁ ଆପଣ କିପରି ସନ୍ତରଣ କରିବେ ଆପଣ ପ୍ରତିଦିନ ପରିବା ପାଇଁ କେତେ ଘଣ୍ଟା ଉତ୍ସର୍ଗ କରନ୍ତି ମତେ ପ୍ରତିଦିନ ପହଁରିବା ପାଇଁ ଦିନକୁ ଦୁଇ ଥର ଉତ୍ସର୍ଗ କରିଥାଏ ସକାଳ ଟାଇମ୍ ଏବଂ ସନ୍ଧ୍ୟା ଟାଇମ୍ ସକାଳୁ ଛଅଟାରେ ପୋଖରୀକୁ ଗାଧୋଇବା ଗଲା ସମୟରେ ଥରେ କରିଦିଏ ତିନିରୁ ଦଶ ମିନିଟ୍ ପର୍ଯ୍ୟନ୍ତ ପହଁରେ ଏବଂ ଆସିଥାଏ ଏବଂ ସନ୍ଧ୍ୟା ଟାଇମ୍ରେ ବି ତିନିରୁ ଦଶ ମିନିଟ୍ ପର୍ଯ୍ୟନ୍ତ ପହଁରିଥାଏ ଏବଂ ପହଁରିବା ସାଙ୍ଗେ ସାଙ୍ଗେ ଆମର ଦେହ ଦେହ ଭଲ ଥାଏ ଏବଂ ସୁସ୍ଥ ବି ଥାଏ ପହଁରିବା ସହିତ ମୋ ଦେହ ଦେହକୁ ଭଲ ସତେଜ ରଖେ ଓ ହାତ ଗୋଡ଼କୁ ଫ୍ରୀ ରଖେ ଏବଂ ଖାଇବାକୁ ପିଇବାକୁ ମଧ୍ୟ ଭଲ ରଖେ